ଓଡ଼ିଶାର କୃଷିକ୍ଷେତ୍ର ସ୍ଥାନୀୟ ଅର୍ଥନୀତି ଉପରେ ବହୁତ ମାତ୍ରାରେ ବିକାଶ ହେଉଛି ଯେପରି ଅଧିକରୁ ଅଧିକାଂଶ ଲୋକ କୃଷି କୃଷିରେ ମନ ଦେଉଛନ୍ତି ଆଉକିଛି ଲୋକ ଚାକିରି ରାଜସ୍ଵ ଖାଦ୍ୟ ଆମଦାନୀ ରପ୍ତାନି କରୁଛନ୍ତି ଆଉ ଆମର କମ୍ପାନୀରେ ମଧ୍ୟ ମନ ଦେଉଛନ୍ତି ତେଣୁ ଆଉ ଅଧିକାଂଶ ଲୋକ ଅନ୍ଲାଇନ୍ ବିଜିନେସ୍ ମଧ୍ୟ କରୁଛନ୍ତି ତେଣୁ ଚାଷକାମ ଆଗଭଳି ହେଉନାହିଁ ଚାଷକାର୍ଯ୍ୟରେ ମନଦେବା ସମସ୍ତଙ୍କ ପାଇଁ ଭଲ